ଓଡ଼ିଶା ହେଉଛି ଏକ ଧର୍ମ ପରାୟଣ ରାଜ୍ୟ ଏଠାରେ ବହୁତ ପ୍ରକାରର ଧାର୍ମିକ ଗ୍ରନ୍ଥ ଅଛି ଗୋଟିଏ ନୁହେଁ ଅନେକ ଧାର୍ମିକ ଗ୍ରନ୍ଥ ଶାସ୍ତ୍ର ଅନୁସରଣ କରାଯାଏ ସମସ୍ତେ ପ୍ରତିଦିନ କିଛି କିଛି ଧାର୍ମିକ ଗ୍ରନ୍ଥ ଅନୁସରଣ କରିଥାନ୍ତି ବା ପଢ଼ିଥାନ୍ତି ନିଜ ଘରେ ଧାର୍ମିକ ଗ୍ରନ୍ଥ ରଖି ପୂଜା କରିଥାନ୍ତି ଯେହେତୁ ଆମେ ହିନ୍ଦୁ ଧର୍ମର ଲୋକ ଆମର ଅନେକ ପୂଜା ପର୍ବ ବାର ମାସରେ ତେର ପର୍ବ ସେଥିପାଇଁ ସବୁପ୍ରକାରର ଧାର୍ମିକ ଗ୍ରନ୍ଥକୁ ଆମେ ପଢ଼ିଥାଉ ଅନୁସରଣ କରିଥାଉ ଓଡ଼ିଶାରେ ସାଧାରଣତଃ ଗୀତା ଭାଗବତ ଟୀକା ଗୋବିନ୍ଦ ଚନ୍ଦ୍ର ଭାଗବତ ଇତ୍ୟାଦିକୁ ଲୋକମାନେ ବହୁତ ମାନନ୍ତି ଏବଂ ଭଗବାନଙ୍କ ନାଁରେ ତାକୁ ପ୍ରତିଦିନ ପଢ଼ିଥାନ୍ତି ଗୀତା ପଢ଼ିବା ଦ୍ୱାରା ଆମର ଅନେକ କିଛି ଜ୍ଞାନ ଉଦୟ ହୁଏ ଏବଂ ଦୁନିଆ ସମ୍ବନ୍ଧରେ ଆମେ ବହୁତ କିଛି ଜାଣିଥାଉ ଭଲମନ୍ଦ ବିଚାର କରିବାର ଶକ୍ତି ଆସେ କେଉଁଟା କରିବା ଉଚିତ କେଉଁଟା କରିବା ଅନୁଚିତ ସେ ବାବଦରେ ଜାଣି ହୁଏ ଧାର୍ମିକ ଗ୍ରନ୍ଥ ଯାହାକି ଆମକୁ ବହୁତ ସାହାଯ୍ୟ କରେ ଉଚିତ ଅନୁଚିତ କାର୍ଯ୍ୟ କରିବା ପାଇଁ ଭଗବାନଙ୍କୁ ଆମେ ସବୁବେଳେ ମାନିଥାଉ ଧାର୍ମିକ ଗ୍ରନ୍ଥ ପଢ଼ିଥାଉ ଏହାକୁ ଆମେ ହିନ୍ଦୁ ଧର୍ମର ଗର୍ବ ବୋଲି ଅନୁଭବ କରିଥାଉ